ମତେ ଆମ୍ବ୍ ଗଛ୍ ଭଲ୍ ଲାଗଶିଁ ପଣସ୍ ଗଛ ଭଲ୍ ଲାଗଶିଁ ପଣସ୍ ଖାଇବାର୍ ଲାଗି ଭଲ୍ ଲାଗଶିଁ ତାର୍ ପରେ ଆମେ ବାରିଆଡ଼େ ଆମେ କୁନ୍ଦୁର୍ ଗଛ୍ ଯୋଗେଇଚୁ ଯୋଗେଇଚୁ ବେଲ୍ ଗଛ୍ ଯୋଗେଇଚୁ ତାପରେ ଆରୁ ବି ଜାମ୍ ଯୋଗେଇଚୁ ଜାମ୍ ବି ଖାଇବାର୍ କେଁ ଭଲ୍ ଲାଗଶିଁ ଆର୍ ଆମର୍ ବାରିଆଡ଼େ ସମସ୍ତେ ଛୁଆମାନେ ଖାଇବି ଆଇସନ୍ ଆରୁ ଆମେ ଜୋଗେଇଚୁଁ ସେଟା ରେ ଲଗାବାର୍ ଲାଗି ଆରୁ ଆଉ ଆମେ ଏଇଟା ଫୁଲ୍ ଗଛ୍ ମାନେ ବି ଯୋଗେଇଚୁଁ ପୂଜା କରବାର୍ ଲାଗି ସଖାଲୁ ନାନି ଆସଚି ପୂଜା କରସି ଆମେ ଫୁଲ୍ ଗଛ୍ ବି ଲଗେଇଛୁଁ ମନ୍ଦାର୍ ଫୁଲ୍ ଲଗେଇଛୁଁ ଟଗର୍ ଫୁଲ୍ ଲଗେଇଛୁଁ ତାପରେ କଟାମାଲତୀ ଫୁଲ୍ ଲଗେଇଛୁଁ ଆଉ ଟମାଟର୍ ଗଛ୍ ବି ଯୋଗେଇଛୁଁ ତାପରେ ଘରେ ଟମାଟର୍ ଗଛ୍ ଲଗେଇଛୁଁ ଆଲୁ